ହଁ କୁହ କ'ଣ ହୋଇଛି ନା ଦୋକାନ ଆମର ଏଇ ସନ୍ଡେ ଦିନ ବନ୍ଦ ରୁହେ ସନ୍ଡେକୁ ସନ୍ଡେ ଆମର ବନ୍ଦ ରୁହେ ଦୋକାନ ଅ ଏଇଟା ଫାଟିଛି ଏଇଟା ତ ତୁମର ତ ଇଏ ଡ଼ିସପ୍ଲେଟା ବି ଟଚ୍ ପ୍ୟାଡ୍ଟା ଏକାଥରେ ଲଗାଇ ଦେଇଥିଲେ ହୋଇଥାନ୍ତା ସେଇଟା ତାର ଫାଟିଛି ଏବେ ଗ୍ଲାସ୍ଟା ତୁମେ କହୁଛ ସିନା ଫାଟିଛି ତେଣୁ ତା ଭିତରଟା ବି ଫାଟିଛି ତେଣୁ ଏଟା ଗ୍ଳାସ୍ଟା ଏବେ ଲଗାଇଦେବା ପୁଣି ସେଇଟା ପ୍ରୋବ୍ଲେମ୍ କରିବ ଗ୍ଲାସ୍ଟା ଏଇଟା ଶହେ ଟଙ୍କାର ଲାଗିବ ସେଇଟା ହେଲେ ପନ୍ଦରଶହ ଲାଗିଯିବ ପନ୍ଦରଶହ ହଁ ଆଉ ଖାଲି ଏଇ ଭଲ ଗ୍ଲାସ୍ ଯଦି ଲଗାଇପାରିବ ସେଇଟା ଦୁଇଶହ ଟଙ୍କା ଆସିଯିବ ଆଉ ଆମର ଏମିତି ଏଇଗାର ଲଗେଇବେ ଶହେ ଟଙ୍କାରେ ହୋଇଯିବ ଆଉ ହଁ ହଁ ସେଇଟା ହେଲେ ଭଲ ସେଟ୍ ହୋଇକି ରହିବ ନୂଆଟା ନା ନୂଆରେ ନୂଆ ମୋବାଇଲ୍ ନେବେ ହଁ ସେଇଗୁଡା ଆସୁଛି ପାଞ୍ଚ ହଜାର ଏ ଆଉ ଟିକେ ଇଏରେ ସାଢ଼େ ଦଶ ହଜାର ଅଛି ତା'ପରେ ଆଉ ଟିକେ ଯଦି ସେଇଟା ନେବେ ସେଇଟା ଅଛି ଅଠର ହଜାର ଷୋହଳ ହଜାର ଆପଣଙ୍କର ଯେତେନେବେ ଆଉ ବ୍ୟାଟେରି ବ୍ୟାକ୍ଅପ୍ ଏ ଭିଭୋ ତ ଭଲ ଦେବ ହଁ ଭିଭୋଟା ବି ଭଲ ଦେଉଛି ରିଅଲ୍ ମିଟା ବି ଭଲ ଆସୁଛି ଏ ବ୍ୟାଟେରି ବ୍ୟାକ୍ଅପ୍ ତ ସେଇଟା ବହୁତ ଆସୁଛି ତେର ହଜାର ପାଞ୍ଚ ହଜାର ଆସୁଛି କ୍ୟାମେରା କ୍ୟାମେରା ବି ଫାଷ୍ଟ୍ କ୍ଲାସ୍ ଆସିବ ତା'ର ଆଉ ପଛଟା ଦେଇଛି ଚଉଷଠି ସିକ୍ସଟି ଫୋର୍ ଆସୁଛି ସାର୍ ପଛ ୟେଟା ହୁଁ ହୁଁ ଏଇଟା ତୁମର ଯେ ହଁ ବ୍ୟାଟେରି ବ୍ୟାକ୍ଅପ୍ ବହୁତ ଭଲ ଅଛି ସେଇଟା ଯେମିତି ତୁମର ନାଇଟ୍ ଅଫ୍ ଚଲାଇଲେ ବି ଦୁଇ ଦିନରେ ଚାର୍ଜ୍ ପୁରା ରହିବ ଦୁଇ ଦିନ ଦୁଇ ଦିନ ଯଦି ଗାଁରେ କରେଣ୍ଟ୍ ନ ରହିବ ତଥାପି ରହିବ ବ୍ୟାଟେରି ବ୍ୟାକ୍ଅପ୍ ପୁରା ଭଲ ଦେଉଛି ସେଇଟା ବି ହଁ ହଁ ସେଇଟା ତୁମର ପରେ ସୁବିଧା କରିକି ଆସିବ ହଁ ନେବ ଆଉ ଏବେ ଏଇ ହଁ ଡ଼ିସପ୍ଲେ ଲଗାଇବା ପର୍ଯ୍ୟନ୍ତ ଆର ଟଚପ୍ୟାଡ଼୍ଟା ଲଗାଇଦିଅ ଆଉ ହଁ ୟା ଏଇଟା ଏବେର ରିପେୟାର୍ କରିଦେଉଛି ଯେତେବେଳେ ଏଇଟା ନେଇଯିବ ଆଜି ଆଜି ନି ନେବନା କାଲି ପରଦିନକୁ ଆସିବ ବ୍ୟସ୍ତ ଅଛନ୍ତି ଆଜି ଯଦି ନେବ ହେଲେ ଟିକେ ଲେଟ୍ ହେବ ୱେଟ୍ କରତେ ହେବ ହଁ ନେବେ ଯେ